ରୋଷେଇ ମଧ୍ୟ ବହୁତ ଜାଗାରେ ହେଇଥାଏ ରୋଷେଇ ଆମେ ଶିଖିବାକୁ ଚାହୁଁଥିବା ବହୁତ ପସନ୍ଦ ବି କରୁ ରୋଷେଇ କରିବା ପାଇଁ ରୋଷେଇ ମଧ୍ୟ ବିଦ୍ୟାଳୟରେ ଡାକ୍ତରଖାନାରେ ଡାକ୍ତରଖାନାରେ ବହୁତ ଜାଗାରେ ବଡ଼ ବଡ଼ ଫ୍ୟାକ୍ଟରୀ କାରଖାନାମାନଙ୍କୁ ମଧ୍ୟ ପ୍ରଚଳିତ ହୋଇଥାଏ ବା ରନ୍ଧା ବଢ଼ା ହୋଇଥାଏ ଏବଂ ସେମାନଙ୍କୁ ମଧ୍ୟ ଶିକ୍ଷା ଦେଇଥାଏ ଆଉ ମୁଁ ଠିକ୍ ଭାବରେ ଲୁଣ ପକାଇବା ପାଇଁ ମଧ୍ୟ କହିଥାଉଁ ଆମେ କାରଖାନାରେ ମଧ୍ୟ ଆମେ ରୋଷେଇ କରିବା ପାଇଁ ମଧ୍ୟ କହିଥାଉଁ ଏବଂ ତାଙ୍କୁ ଆମେ କହିଥାଉଁ କି ଠିକ୍ ଭାବରେ ଠିକ୍ ପରିମାଣରେ ଲୁଣ ପକାଇବୁ ବହୁତ କେମିତି ବହୁତ ଟେଷ୍ଟି ପାଇବା ଆମେ ପନିପରିବା ଠିକ୍ ଭାବରେ କରିବୁ ଏମିତି କି ବୋଲି ଆମେ ଆମ ଶିକ୍ଷା ଦେଇଥାଉ କ'ଣ ପାଇଁନା ଯଦି ଗୋଟେ ରୋଷେଇ କରିବାକୁ ହେଲେ ଆମେ ବହୁତ ପନିପରିବାର ବହୁତ ଜିନିଷପତ୍ର ବୁ ଲୁଣ ବହୁତ କିଛି ଆମେ ଦେବାକୁ ରୋଷେଇ କରିଥାଉ ଏବଂ ରୋଷେଇ ହୋଇନ ମଧ୍ୟ ଖାଇ ରୋଷେଇ ମଧ୍ୟ ବହୁତ ଜାଗା ହୋଇଥାଏ ସେଇ ଜାଗାରେ ମଧ୍ୟ ଠିକ୍ ରାନ୍ଧିିବା ଦେଖି ବତର ଦେଖିଲେ ଭଲ ଲାଗସି ଏବଂ ମୁତୁନ ବି ଭଲ୍ ଲାଗ ତ ସେଇ ଜିନିଷଟା ଖାଇବାର୍ ଲାଗିସି ସେ ଜିନିଷ୍ ମଧ୍ୟ ବହୁତ ଭଲ ଲାଗସି ଦେଖବାର୍ ଲାଗି ବି ଖାଇବାର୍ ଲାଗି କଲର୍ ବି ଭଲ୍ ତୁ ଠିକ୍ ଭାବେ ରାନ୍ଧବା ବଲେ ବହୁତ ଭଲ୍ ବି ଲାଗସି ଆଉ ସେ ମନେ ପରିବାର ଯେନ୍ ମିଶିଥିସି ବି ଭଲ ଲାଗସି ଖବାର୍ ଲାଗି ଆଉ ଏଟାକି ଗୋଟିଏ ରୋଷେଇ ଆମେ ବୃଦ୍ଧି କରିବା ଗ୍ରହଣରେ ଆମେ ଏଇଟା ଚାହିଁବା କଥା ଯେ କେନ୍ତା କରି ତୁନଟି ରାନ୍ଧବା ସେ ତୁନ କେନ୍ତା ଭଲ ଲାଗବା ସୁନ୍ଦର ଦିଶବା ଟେଷ୍ଟ ଲାଗବା ଆମେ ରାନ୍ଧିବା କଥା ଆଉ ଅଧା ନାରୀମାନେ କ'ଣ ପାଇଁ ନା ରାନ୍ଧିବା ପାଇଁ ମନ ଧ୍ୟାନ ଦେଇନଥାନ୍ତି ଯେମିତି ହେଲେ ରନ୍ଧା ବଢ଼ା ସାରିକି କେମିତି ମୋର କାମ ଥାଏ ହଉ ବୋଲି କହିଥାନ୍ତି ସେଥିପାଇଁ ଭଲ ନାରୀ ବି ରଖିବା କଥା ରୋଷେଇ ପାଇଁ ଭଲ ରାନ୍ଧିଲେ ମଧ୍ୟ ଭଲ ଭାବରେ ଲୋକମାନେ ଖାଇପାରିବି ସେଥିପାଇଁ ମୁଁ କହୁଚି କିି ଭଲ ନାରୀ ରଖି ଭଲ ରୋଷେଇ କରି ନିଜ ଖାଦ୍ୟ ପ୍ରସ୍ତୁତ କରି ଖାଇବାକୁ ଦିଆଯାଇଥାଏ ଏବଂ ଲୋକମାନେ ମଧ୍ୟ ଭଲ ପୃଷ୍ଟିକାର ଖାଇକି ସନ୍ତୁଷ୍ଟ ହୋଇଥାନ୍ତି ରୋଷେଇ ମଧ୍ୟ ଗୋଟେ ସହଜ କଥା ନୁହେଁ ରୋଷେଇ କରିବା ତ ଆମେ ରୋଷେଇ କଲାବେଲେ ମଧ୍ୟ ମନ ଧ୍ୟାନ ଦେଇକି ରୋଷେଇ କରିବା ସେଥିପାଇଁ ମୁଁ କହୁଛି କି ରୋଷେଇ କରିବା ପାଇଁ ଆମେ ଏକ ମନ ଚିତ୍ତ ଦେଇକି ରୋଷେଇ କରିବା ଏବଂ ଲୋକମାନଙ୍କୁ ଭଲ ଭାବରେ ଖାଇବା ପିଇବାକୁ ସେଥିପାଇଁ ମୁଁ କହୁଛି କି ରୋଷେଇ ମଧ୍ୟ ଖାଇବା ରୋଷେଇ କରିସାରିଲା ପରେ ପହେଲା ପ୍ରଥମେ ସେଇ ନାରୀ ଖାଇବା ଉଚିତ କ'ଣ ପାଇଁନା କ'ଣ ବିଷ ଖାଦ୍ୟ ପଡ଼ିଥାଏ ସେଥିପାଇଁ ଯେଉଁ ନାରୀ ରାନ୍ଧିଥାଏ ସେ ନାରୀ ଖାଇବା ପାଇଁ ଅନୁମତି ଦିଆଯାଉଛି ଏବଂ ରୋଷେଇ ମଧ୍ୟ ବହୁତ ଭଲ ଭାବରେ କରିବା ଉଚିତ କ'ଣ ପାଇଁନା ଆମ ସୁଖାଦ୍ୟ ଖାଇବା ପାଇଁ ବହୁତ ଲୋକମାନେ ଏବେ ବି ମଧ୍ୟ ଷାଠିଏ ସତୁରି ବର୍ଷ ବଞ୍ଚିକି ଅଛନ୍ତି ସେଥିପାଇଁ ଭଲ ଖାଦ୍ୟ ଖାଇକି ଭଲ ରୋଷେଇ କରିକି ଚଲିବା ଉଚିତ୍